କୋଭିଡ଼୍ ନାଇଁଟିନ୍ ମହାମାରୀ ସବୁକେ ବେଶି ଖରାପ୍ ପ୍ରଭାବ୍ ପକାଇଛେ କାରଣ କୋଭିଡ଼୍ ନାଇଁଟିନ୍ ମହାମାରୀ ଯେନ୍ ସମୟରେ ଆସିଥିଲା ସବୁକିଛି ବନ୍ଦ୍ ହେଇଯାଇଥିଲା ଘରୁ ବି ବାହାରେକେ ବାହାରି ନେହିଁ ହଉଥିଲା ଯଦି ବି କୌଣସି ଏମରଜେନ୍ସି ପଡ଼ୁଥିଲା ତ ଘରୁ ବାହାରକେ ଗଲେ ମାକ୍ସ୍ ଲଗାବାର୍ କେ ପଡ଼ୁଥିଲା ବାହାରେ ସାମାଜିକ ଦୂରତା ରକ୍ଷା କର୍ବାର୍କେ ପଡ଼ୁଥିଲା ଆମର୍ ଅଞ୍ଚଳରେ ଭ୍ରମଣ ଆଉ ପର୍ଯ୍ୟଟନସ୍ଥଳିମାନେ ଥିଲା ତାକେ ବି କୋଭିଡ଼୍ ନାଇଁଟିନ୍ ମହାମାରୀ ବହୁତ୍ ଖରାପ୍ ପ୍ରଭାବ୍ ପକାଇଛେ ଆମେ ସେ ଭ୍ରମଣ ଆଉ ପର୍ଯ୍ୟଟନସ୍ଥଳୀରୁ ବହୁତ୍ ପଇସା କମାଇ ପାରୁଥିଲେ ଆମର୍ ଅଞ୍ଚଳର ଲୋକମାନେ ବହୁତ ଭଲ୍ ସେ ରହୁଥିଲେ ସେଥିର୍ ଲାଗି ଆମେ ନିଜେ ବି ସେ ଜାଗାକେ ବୁଲିଯାଇ ନାଇଁ ପାରିଲୁ କି ବାହାରୁ ବି କୌଣସି ଲୋକ ଆସି ନେଇଁ ପାରିଲେ କୋଭିଡ଼୍ ନାଇଁଟିନ୍ ମହାମାରୀର ଲାଗି ସରକାର୍ ସବୁ ବନ୍ଦ୍ କରିଦେଇଥିଲା ତ ସେଥିର୍ ଲାଗି କେହି ବି ନେଇଁଆସିଲେ ପର୍ଯ୍ୟଟନସ୍ଥଳୀକେ ବୁଲବାର୍ ଲାଗି ଆଉ ସେଇଟା ଦୁଇତିନିବର୍ଷ ପର୍ଯ୍ୟନ୍ତ ବନ୍ଦ୍ ହେଇଯାଇଥିଲା ଏବେ ପରେ ସେଇଟା ଓପନ୍ କଲାପରେ ବହୁତ୍ ମଇଳା ବି ହେଇଯାଇଛେ ତ ତାହାକେ ସଫା କରବାର୍ ଲାଗି ବହୁତ ଆମକୁ ଖର୍ଚ୍ଚ କରବାର୍ କେ ପଡ଼ୁଛେ ତ ଏତକି ଭ୍ରମଣ ଆଉ ପର୍ଯ୍ୟଟନସ୍ଥଳୀକେ ପ୍ରଭାବ କରିଛେ କୋଭିଡ଼୍ ନାଇଁଟିନ୍ ମହାମାରୀ